ହଁ ମୁଁ ମନେ ରଖିପାରିବି ଦୁଇ ତାରିଖ ଚାରି ମାସ ଦୁଇ ହଜାର ଛଅ ତିନି ତାରିଖ ପାଞ୍ଚ ମାସ ଦୁଇ ହଜାର ଏକ ଚାରି ତାରିଖ ଛଅ ମାସ ଉଣେଇଶ ଅନେଶ୍ଵତ ପାଞ୍ଚ ତାରିଖ ସାତ ମାସ ଅଠରଶହ ବାସ୍ତରି ଛଅ ତାରିଖ ସାତ ମାସ ଦୁଇ ହଜାର ତେଇଶ